ହ୍ୟାଲୋ ଆଜ୍ଞା ଆଜ୍ଞା

ଆଜ୍ଞା ପନିପରିବା ସବୁ ଅଛି ବାଇଗଣ ଅଛି ଟମାଟୋ ଅଛି କଲରା ଅଛି ଭେଣ୍ଡି ଅଛି କୁନ୍ଦୁରି ଅଛି ହଁ ଭଲ ଲାଗିବ ଆଜ୍ଞା ଭଲ ତ ଲାଗୁଛି ଆଉ ଆଜ୍ଞା ଆଜ୍ଞା ଟମାଟର ଏବେ ତିରିଶ ଟଙ୍କା ଚାଲିଛି ଆଜ୍ଞା ଫ୍ରେସ୍ଟା ବାଇଗଣ ଚାଲିଶି ଅଛି ଫୁଲକୋବିର ଟିକେ ବଜେଟ୍ ଅଧିକା ଅଛି ଆଜ୍ଞା ଷାଠିଏ ଟଙ୍କା ଅଛି ପୋଟଳ ବି ଚାଳିଶ ଟଙ୍କା ଅଛି ନାଇଁ ଯେ ଆପଣ କ'ଣ ଡେଲି ନେବେ ନା ଏଇଟା ଗୋଟେ ଦିନ ପାଇଁ କହୁଛନ୍ତି ଓ ବାହାଘର ପାଇଁ କହିଲେ ହଁ ଯେ ଆପଣ ଟିକେ ଅଧିକା କରି ନେବେ ବୋଲେ କିଛିଟା କମ୍ କରି ହେବ ଆଜ୍ଞା ଆଜ୍ଞା ହଁ ଟିକେ କମ୍ ନେବା ହେଲେ ତ କୁନ୍ଦୁରି ଲାଗିବ କୋଡ଼ିଏ ଟଙ୍କା କିଲୋ ଲାଗିବ ଗାଜର ସେଇଟା ଚାଳିଶ ଟଙ୍କା ଅଛି ସାର୍ ସେଇଟା ବି ଅଛି ସାର୍ ଆଜ୍ଞା ଆଜ୍ଞା ସବୁ ଫ୍ରେସ୍ ବାହାରିବ ବୁଝିଲେ କେଉଁଟା ବି ଆପଣଙ୍କ ପାଇଁ ଖରାପ ଜିନିଷ ଯିବ ନାହିଁ ବନ୍ଧାକୋବି ସେଇଟା ଟିକେ କମ୍ ଅଛି ସେଇଟା ଅଛି ଚାଲିଶ ଟଙ୍କା ଅଛି ସେଇଟା ବି ଅଛି ଆଜ୍ଞା ସେଇଟା ତ ରେଟ୍ ଟିକେ ଅଧିକା ରହିବ ତିନିଶହ ଟଙ୍କା ଅଛି କିଲୋ ତା'ର ଆଉ ସେଇଠୁ ଦଶ କୋଡ଼ିଏ ଟଙ୍କା କାଟି ହେବ ଅଧିକା ତ କାଟି ହେବ ନାଇଁ

ହଉ ଠିକ୍ ଅଛି ଆପଣ ଦୋକାନକୁ ଆସିଲେ କାଟିବା ଦେଖିକି ସାମାନ୍ ଦେଖିକି କେଉଁ କେଉଁ ସାମାନ୍ କେଉଁ ସାମାନ୍ କେତେ ନେଉଛନ୍ତି ସେଇଟା ଦେଖିକି କାଟିବା ସେହି ସାମାନ୍ ଦେଖିକି ମାର୍ଜିନ୍ କାଟିବା ବୁଝିଲେ ସକାଳ ଆଠଟାରୁ ରାତି ଆଠଟା ପର୍ଯ୍ୟନ୍ତ ଆଜ୍ଞା

କାଲି ଆପଣଙ୍କ ହିସାବରେ ଆପଣ କେତେବେଳେ ଆସିବେ ଆସନ୍ତୁ ଏଇଟା ତ ସବୁବେଳେ ଖୋଲା ରହୁଛି ଠିକ୍ ଅଛି ଆଜ୍ଞା ଠିକ୍ ଅଛି ଆଜ୍ଞା ଆଜ୍ଞା ଆଜ୍ଞା